ଓଡ଼ିଶାରେ ଓଡ଼ିଶା ସରକାର ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଲଭ ଏବଂ ସହଜରେ ଉପଲବ୍ଧ କରାଉଛନ୍ତି ଓଡ଼ିଶା ମଧ୍ୟାହ୍ନ ଯୋଜନା ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯୋଜନା ଇତ୍ୟାଦି ଯୋଜନା ଦ୍ୱାରା ଗରିବ ଲୋକମାନଙ୍କୁ କମ୍ ପଇସାରେ ଅଧିକ ଉନ୍ନତ ଧରଣ ଅଛି ପ୍ରଦାନ କରାଉଛନ୍ତି ଏହାଦ୍ୱାରା ଗରିବ ଲୋକମାନେ ତ ସେମାନଙ୍କ

ଆଗରୁ ମଧ୍ୟ ସୁରକ୍ଷା ପାଉଛନ୍ତି ଓଡ଼ିଶା ନିଦାନ ଯୋଜନା ମାଧ୍ୟମରେ ରକ୍ତ ପ୍ରଦାନ କରାଯିବା ଭଳି ବିଜୁ ସ୍ୱାସ୍ଥ୍ୟ କଲ୍ୟାାଣ ଯୋଜନା ଫଳରେ ସମସ୍ତଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ପାଇଁ ହୋଇଛନ୍ତି ଏହା ଫଳରେ ଏକ ଲକ୍ଷ ଲୋକମାନଙ୍କୁ ଦୁଇଶହ କୋଟି ଟଙ୍କାର ସାହାଯ୍ୟ ପ୍ରଦାନ କରାଯାଇଛି ଅନମୋଲ ଯୋଜନା ମଧ୍ୟ ସେହିପରି ଏକ ଯୋଜନାର ଅନ୍ତର୍ଭୁକ୍ତ